ହଁ ମୁଁ ପାଞ୍ଚଟି ତାରିଖ ମନେରଖି ପାରିବି ପାଞ୍ଚଦଶ ଦୁଇ ହଜାର ଏଗାର ଦଶବାର ଦୁଇ ହଜାର ତେର ପନ୍ଦର ନଅ ଦୁଇ ହାଜର ବାଇଶି କୋଡ଼ିଏ ଆଠ ଦୁଇ ହାଜର କୋଡ଼ିଏ ପଚିଶି ସାତେ ଦୁଇ ହାଜର ତେଇଶି